ହଁ ମୁଁ ଜାଣିଛି ଜଣେ ଆମ ଅଞ୍ଚଳର ବା ଆମ ରାଜ୍ୟରେ ଜଣେ କ୍ରୀଡ଼ା ପରିଚୟ ସୃଷ୍ଟି କରିଥିବା ଜଣେ କନ୍ୟାଙ୍କୁ ସେ ହେଉଛନ୍ତି ଦୂତୀ ଚାନ୍ଦ ସେ ଆମ ଅଞ୍ଚଳର ବା ଆମ ରାଜ୍ୟର ଏକ କନ୍ୟା ଅଟନ୍ତି ବା ଝିଅ ଅଟନ୍ତି ସେ ଦୌଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କେବଳ ଆମ ଗ୍ରାମରେ ଜିତିଥାଆନ୍ତି ସେଇଟା ନୁହେଁ ଆମ ରାଜ୍ୟ ଦେଶରେ ମଧ୍ୟ ସେ ବହୁତ ଥର ଦଉଡ଼ି ସେ ପୁରସ୍କାର ପାଇଛନ୍ତି ସେ ଦେଶ ବାହରକୁ ମଧ୍ୟ ଯେମିତିକି ଦେଶ ବାହରକୁ ମଧ୍ୟ ଯାଇ ସେ ଦୌଡ଼ା ପ୍ରତିଯୋଗିତାରେ ଭାଗ ନେଇ ଭାରତ ପାଇଁ ବହୁତ ସୁନାମ ଧନ୍ୟ ଆଣିଛନ୍ତି ସେ ଆମେ ତାଙ୍କ ପାଇ ବହୁତ ଗର୍ବ ଅନୁଭବ କରୁ ସେ ଆମ ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରି କରିଥିବାରୁ ଆମେ ଓଡ଼ିଶାର କନ୍ୟା ପାଇଁ ବହୁତ ଗର୍ବିତ ଅଟୁ ସ ତାଙ୍କୁ ଦେଖି ବହୁତ ଝିଅ କିମ୍ବା ବହୁତ ବୋହୂମାନେ ତାଙ୍କୁ ଅନୁସରଣ କରି ନିଜର କ୍ୟାରିୟର ନି କ୍ରୀଡ଼ା ପ୍ରତି ଆଗଉଛନ୍ତି କାରଣ ଓଡ଼ିଶା ଏକ ଗରିବ ଦେଶ ସେଥିରେ ଖେଳ ଖେଳିବା ପାଠ ଏ ସବୁରେ ଏତେ ଲୋକ କେହି ବିଶ୍ୱାସ କରନ୍ତି ନାହିଁ କି ଖେଳ ଦ୍ୱାରା ମଧ୍ୟ ବି କ୍ୟାରିୟର ଗଢ଼ି ହେଇପାରିବ ସେ ଦେଖାଇ ପାରିଛନ୍ତି ଝିଅ ହୋଇ ମଧ୍ୟ ସେ ତାଙ୍କ କ୍ୟାରିୟରକୁ ଖେଳରେ କରି ବା ଦଉଡ଼ି ସେ ଆଜି ତାଙ୍କ ନା ସଭିଙ୍କ ମୁଖରେ ଜାଣିଛନ୍ତି କି ଦୂତି ଚାନ୍ଦ ବୋଲି ଜଣେ ଝିଅ ଯିଏକି ଆମ ଭାରତ ନୁହେଁ ଓଡ଼ି ଓଡ଼ିଶା ଭାରତ ପ୍ରତି ଦେଶରେ ମଧ୍ୟ ତାଙ୍କ ନା ଅଛି ସେ ତାଙ୍କ ପରିକା ଆମେ ଝିଅଟିଏ ପାଇ ଆମ ଓଡ଼ିଶାବାସୀ ବହୁତ ଗର୍ବିତ